ମୁଁ କିଣିଥିବା କୁର୍ତ୍ତୀଟିର ଭଲ ଗୁଣ ଗୁଡ଼ିକ ହେଉଛି କୁର୍ତ୍ତୀଟି ଦେଖିବାକୁ ସୁନ୍ଦର ଏବଂ ସେଇଟା ତାର କୌଣସି ରଙ୍ଗ ଛାଡ଼ୁନାହିଁ ଆଉ ତା ସିଲେଇ ମଧ୍ୟ ଭଲ ପଡ଼ିଛି ଆଉ ପିନ୍ଧିବାକୁ ଦେହକୁ ଟିକିଏ ଭଲ ଲାଗୁଛି ନରମ ମଧ୍ୟ ଲାଗୁଛି